ମୁଇଁ ପହଲାକେ ଗୀତ ଗାଇବାର୍ ଲାଗି ଏଥିଲାଗି ଆଗ୍ରହୀ ହେଲି ଯେ ମୁଇଁ ଛୋଟବେଲେ ସବୁବେଲେ ହେନ୍ତି ଗୀତମାନ ଶୁଣୁଥିଲି ଲୋକମାନେ ଗାଉଥିସନ୍ ଡିଜେ ବାଜୁଥିସି ମୋବାଇଲାକେ ଗୀତ ବାଜୁଥିସି ତ ଶୁଣିସିନ୍ ମୁଇଁ ମୋର୍ ମୋର୍ ଗୁନଗୁନେଇ ହଉଥିସି ଗୀ ଗୀତ ଗାଉଥିସି ଛୋଟବେଲେ ତ ବାପା ମାଆ ସେଟା ଦେଖଲେ ଘରର ଲୋକ ସବୁ ଦେଖିଲେ ଘରର ଲୋକ ଭାବିଲେ ଯେ ମୋର ବାପା ମାଆ ପରିବାର ଲୋକ ଭାବିଲେ ଯେ ନାଇଁ ଇଏ ଇଏ ସବୁବେଳେ ତ ଗୀତ ଗାଉଚେ ତାର ମନ ଭିତରେ ଗୁନଗୁଣେଇ ହେଇକିନା ଗୀତ ମ ଗାଉଚେ ତ ତାକେ ଯଦି ଆମେ ଗୀତ ଗାଇବାର୍ ଲାଗି ଗୁଟେ ସ୍କୁଲରେ ଗୀତ ସ୍କୁଲ ଯେନେକେ ଖାଲି ଗୀତ ଶିଖା ହେସି ସେନ୍ତା ସ୍କୁଲରେ ଦେଲେ ତ ଇଏ ଭଲ ଗୁଟେ ଗୀତ ଗାଇପାର୍ବା ଗୋଟେ ଭଲ ଗାୟକ ଗାୟିକାଟେ ହେଇପାର୍ବା ହେନ୍ତା ବୋଲି ଭାବିଲେ ଆରେ ମତେ ସେମାନେ ଗୋଟେ ଗୀତ ଶିଖା ହଉଥିବା ସ୍କୁଲରେ ଆଡ଼ମିସନ କରିନେଲେ ତାର୍ ପରେ ମୁଇଁ ସେନେ ଗୀତ ଶିଖିଲି ଆରେ ସେନେ ଗୀତ ଶିଖିଲା ପରେ ସମସ୍ତେ ସୁନ୍ଦର ସୁନ୍ଦର ଗୀତ ଗାଉଥିଲେ ତାଙ୍କର କଣ୍ଠ ମଧ୍ୟ ସୁମଧୁର ଥିଲା ଆଉ ଏତେ ସୁନ୍ଦର ଗୀତ ଗାଉଥିଲେ ଯେ ପୁର ମନ ମୋହିଯାଉଥିଲା ତ ମୁଇଁ ବି ସେନୁ ଚାହିଁଲି ଯେ ନାଇଁ ମୁଇଁ ଗଲା ଏତେ ସୁନ୍ଦର ଗୀତ ଗାଇମି ଆଉ ମୁଇଁ ଗଲା ପ୍ରସିଦ୍ଧ ହେମି ମୋ ମତେ ଗଲା ଲୋକ ବାହାରେ ଜାନବେ ଯେ ଇଏ ଗୋଟେ ଭଲ ଗାୟିକା ଭାବରେ ଜାନବେ ତ ସେଥିଲାଗି ମୁଇଁ ଆଗ୍ରହୀ ହେଲି ଗୀତ ଗାଇବା ଲାଗି ଆର୍ ସେଥିଲାଗି ପରିଶ୍ରମ ବି କଲି ଆର୍ କେନ୍ତିକିନା ମୁଁ ଗୋଟେ ଭଲ୍ ଗାୟିକା ହେଇପାରିବି ସେଥିଲାଗି ବହୁତ ଚେଷ୍ଟା କଲି ତାର୍ ପରେ ମତେ ବେଶୀ ଆକର୍ଷିତ ଲାଗିଥିଲା ନମିତା ଅଗ୍ରୱାଲଙ୍କୁ ମୁଇଁ ଯେତେବେଳେଲେ ଛୋଟ୍ ଥିଲି ନମିତା ଅଗ୍ରୱାଲଙ୍କର ଗୀତ ସବୁ ଶୁଣୁଥିଲି ବହୁତ ଭଲ ଲାଗୁଥିଲା ଶୁଣବାର୍ ଲାଗି ଆଉ ସେଥିରେ ଗୋଟେ ଭାବ ଥିଲା ଯେନ୍ଟାକି ମୁଁ ପୁରା ସେ ଭାବରେ ବୁଡ଼ି ଯାଉଥିଲି ନମିତା ଅଗ୍ରୱାଲ ବହୁତଟେ ଭଜନ ଗୀତ ଗାଉଥିଲେ ତ ଭଗବାନଙ୍କର ଯେନ୍ ଗୀତ ଗାଉଥିଲେ ସେ ଭିତରେ ମୁଇଁ ମଜି ଯାଉଥିଲି ତ ମୁଇଁ ଗଲା ଚାହିଁଲି ଯେ ମୁଇଁ ତାଙ୍କ ନ ମୁଇଁ ଅନୁପ୍ରାଣିତ ହେଇକିନା ମୁଇଁ ବି ଚାହିଁଲି ଗୀତ ଗାଇବାର୍ ଲାଗି ତାର୍ ପରେ ମୁଇଁ ହେନ୍ତା ଗୁନଗୁନେଇ ହେଇ ଗାଇଲି ତାପରେ ମୁଇଁ ଗୋଟେ ସ୍କୁଲରେ ଆଡ଼ମିସନ ହେଲା ପରେ ସେନେ ଆହୁରି ଅଧିକ ଆଗ୍ରହ ସୃଷ୍ଟି ହେଲା ମନ ଭିତରେ ଗୀତ ଗାଇବାର୍ଟା ସବୁ ଛୁଆମାନେ ଯେତେବେଲେ ଭଲ ଭଲ୍ ଗୀତ ଗାଉଥିଲେ ବହୁତ ସୁନ୍ଦର ଗୀତ ଗାଉଥିଲେ ଆଉ ତାଙ୍କର ସ୍ୱର ବି ବହୁତ ଭଲ୍ ହଉଥିଲା ତ ମୁଇଁ ବି ମୋର ଭଏସ କେ ଭଲ୍ ସେ ଆହୁରି କେମିତି ଭଲ୍ ଗାଇପାରମି ସେଥିଲାଗି ପରିଶ୍ରମ କଲି ଆଉ ପ୍ରତିଦିନ ଅଭ୍ୟାସ ବି କଲି କୁହାଯାଏସି ପ୍ରାକ୍ଟିସ ମେକ୍ସ ମ୍ୟାନ୍ ପରଫେକ୍ଟ ମୁଁ ଗୋଟେ ଭଲ୍ ଗାୟିକା ହେବାର୍ ଲାଗି ସବୁବେଲେ ଚେଷ୍ଟା କଲି ଆଉ ଭଲ୍ ସେ ଅଭ୍ୟାସ ବି ସବୁଦିନ କଲି ତାପରେ ମୁଇଁ ଗୋଟେ ଭଲ୍ ଗାୟିକା ହେବାକେ ଯାଉଚେଁ ମୁଇଁ ତ ଆଜି ତକ୍ ବଡ଼ ସିଙ୍ଗରମାନଙ୍କର ସାମ୍ନାରେ ନାଇଁ ଗାଇ ଗୋଟେ ମୋର ଇଚ୍ଛା ଅଛେ ଯେ ମୁଇଁ ଗୋଟେ ଭଲ୍ ସିଙ୍ଗରଟେ ହେଇପାରମି ଆରୁ ମୁଇଁ ବହୁତ ବଡ଼ ବଡ଼ ଗାୟକ ଗାୟିକାମାନଙ୍କର ସାମ୍ନାରେ ତାଙ୍କର ସାଙ୍ଗେ ମିଶିକି ଗୀତ ଗାଇମି ଏନ୍ତା ଗୋଟେ ମୋର ଇଚ୍ଛା ଅଛେ